ଆଜି କାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ସଗୁଡ଼ିକ ହେଉଛି ୟୁଟ୍ୟୁବ୍ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ହ୍ଵାଟ୍ସଆପ୍ ଅନ୍ୟାନ୍ୟ ଆପ୍ସଗୁଡ଼ିକ ରହିଛି ଯେପରିକି ଗେମ୍ ଏଥିରେ ଫାଇଦାଗୁଡ଼ିକ ହେଉଛି ଆମେ ଯଦି ସ୍ମାର୍ଟଫୋନ୍ ରଖୁଛେ ତା'ହେଲେ ପିଲାମାନେ ଅନଲାଇନ୍ରେ ପାଠ ମଧ୍ୟ ପଢ଼ି ପାରୁଛନ୍ତି ଆମେମାନେ ଅନ୍ୟାନ୍ୟ ମିଟିଂ ନଯାଇ ଘରୁ ଘରେ ବସି ମଧ୍ୟ ମିଟିଂ ଆଟେଣ୍ଡ କରିପାରୁଛୁ ଅନ୍ୟାନ୍ୟ ବ୍ୟାଙ୍କ୍ କାମଗୁଡ଼ିକ ମଧ୍ୟ ହୋଇପାରୁଛି ଅନଲାଇନ୍ ପେମେଣ୍ଟ ମଧ୍ୟ କରିପାରୁଛୁ କମ୍ ସମୟରେ ସବୁ ହୋଇପାରୁଛି ବାହାରକୁ ନଯାଇ ମଧ୍ୟ ଏଗୁଡ଼ିକ ଘରେ ବସି କରିପାରୁଛୁ ଏହାର ସୁବିଧା ବହୁତ ରହୁଛି ଅସୁବିଧାଗୁଡ଼ିକ ହେଲା ପିଲାମାନେ ଇଣ୍ଟରନେଟ୍ ମାଧ୍ୟମରେ ଖରାପ ଜିନିଷଗୁଡ଼ିକ ଦେଖୁଛନ୍ତି ତାଙ୍କ ମୁଣ୍ଡରେ ସେଗୁଡ଼ିକ ଘର କରିଯାଉଛି ଯାହା ଫଳରେ କି ମୋବାଇଲ୍ର ଗେମ୍ ଖେଳି ସେମାନେ ପଇସା ମଧ୍ୟ ଆକାଉଣ୍ଟରୁ କଟାଇ ଦେଉଛନ୍ତି ସେମାନେ ମଧ୍ୟ ଗେମ୍ ମାଧ୍ୟମରେ ନିଜେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି ଯାହା ଫଳରେକି ପିଲାମାନଙ୍କ ଉପରେ ବେସିକାଲି ଏହାର ପ୍ରଭାବ ପଡ଼ିଥାଏ